ପ୍ରତ୍ୟେକ ମଣିଷର ତିନି ଗୋଟି ଆବଶ୍ୟକତା ଥାଏ ଖାଦ୍ୟ ବସ୍ତ୍ର ବାସଗୃହ ସେହିଭଳି ଭାବରେ ଏହି ତିନୋଟିକୁ ଠିକ୍ ଭାବରେ କାର୍ଯ୍ୟକ୍ରମ କରାଇବା ପାଇଁ ଶିକ୍ଷା ହେଉଛି ଏକାନ୍ତ ଆବଶ୍ୟକ ଶିକ୍ଷା ଏମିତି ଏକ ଜିନିଷ ଯାହା କି ପ୍ରତ୍ୟେକ ମଣିଷକୁ ଅନ୍ଧକାରରୁ ଆଲୋକକୁ ଆଣିଥାଏ ତେଣୁ ପ୍ରତ୍ୟେକ ଭାରତୀୟ ଶିକ୍ଷା ପାଇବା ପାଇଁ ଯୋଗ୍ୟ ଅଟେ ଆମର ସରକାର ପ୍ରତ୍ୟେକ ନାଗରିକ ମାନଙ୍କ ପାଇଁ ଉପଯୁକ୍ତ ଭାବରେ ଶିକ୍ଷା ଦେବା ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ହାତେଇ ନେଇଛନ୍ତି ଓ ସେମାନଙ୍କୁ କାର୍ଯ୍ୟକ୍ରମ କରାଇବା ପାଇଁ ବିଭିନ୍ନ ମତରେ ସରକାରୀ ଶିକ୍ଷାନୁଷ୍ଠାନ ସହ ବେସରକାରୀ ଶିକ୍ଷାନୁଷ୍ଠାନ ଓ ଅନେକ ପ୍ରକାର ସଂସ୍ଥାକୁ ଏହି କାର୍ଯ୍ୟକ୍ରମ ଦାୟିତ୍ଵ ଦେଇଛନ୍ତି ମାତ୍ର ସେମାନଙ୍କର କିଛି ଭୁଲ୍ ନିଷ୍ପତ୍ତି ହେତୁ ଗ୍ରାମାଞ୍ଚଳର କିଛି ପିଲା ମଧ୍ୟ ଶିକ୍ଷାକୁ ଉପଯୁକ୍ତ ଭାବରେ ପାଇ ପାରୁନାହାନ୍ତି କାହିଁକି ନା ଗ୍ରାମାଞ୍ଚଳର ଲୋକମାନେ ସାଧାରଣ ଗରିବ ଶ୍ରେଣୀର ଅଟନ୍ତି ସେମାନଙ୍କ ପାଖରେ ସରକାରଙ୍କ ଦ୍ଵାରା ଗଣିତ ବିଭିନ୍ନ ଯୋଜନା ଠିକ୍ ଭାବରେ ପହଞ୍ଚି ପାରିନଥାଏ ତେଣୁ ସେମାନେ ମୁଖ୍ୟତଃ ଚଳିବା ପାଇଁ ସେମାନଙ୍କ ପାଖରେ ପଇସା ପତ୍ର ଅଭାବ ଥାଏ ଓ ଘର କାମ କରିବା ପାଇଁ ଲୋକ ମାତ୍ର ଅଭାବ ଥାଆନ୍ତି ତେଣୁ ସେମାନେ ସରକାରଙ୍କ ଦ୍ଵାରା ପ୍ରେରିତ ଠିକ୍ ଭାବରେ ଯୋଜନା ଗୁଡ଼ିକ ପାଇ ପାରନ୍ତି ନାହିଁ ତେଣୁ ସେମାନେ ସେମାନଙ୍କର ପିଲାମାନଙ୍କୁ ସେହି ବିଦ୍ୟାଳୟକୁ ନ ଛାଡ଼ି ତାଙ୍କୁ ନେଇକି ଅନ୍ୟାନ୍ୟ କାମରେ ନିବେଶ କରାଇଥାଆନ୍ତି ଯାହା ଦ୍ୱାରା କି ସେମାନଙ୍କର କଥା ସେମାନଙ୍କର ପରିବାର ମାନେ କିଛି ଖାଦ୍ୟ ଖାଇବା ପାଇଁ ପାଇ ପାରିବେ ତେଣୁ ହାତ ଗଣତି ପିଲାମାନଙ୍କୁ ସେମାନେ ବିଦ୍ୟାଳୟ ପଠାନ୍ତି ନାହିଁ ତା ଛଡ଼ା ଶିକ୍ଷା ଦ୍ଵାରା ପ୍ରାପ୍ତ ଲାଭ ବିଷୟରେ ମଧ୍ୟ ସେମାନେ ଅବଂଗ୍ୟତ ନଥାନ୍ତି ତେଣୁ ଏହା ସେମାନଙ୍କ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବା ପାଇଁ ମନେ କରେ ନାହିଁ ତେଣୁ ଯଦି ସରକାରଙ୍କ ଦ୍ଵାରା ପ୍ରେରିତ ସମସ୍ତ କାର୍ଯ୍ୟକ୍ରମ ସେମାନେ ପାଇପାରନ୍ତେ ତଥା ସେମାନେ ତାର ଲାଭ ଉଠାଇ ପାରନ୍ତେ ତେବେ ସେହି ପିଲାମାନଙ୍କୁ ମଧ୍ୟ ସେହି ବିଦ୍ୟାଳୟକୁ ପଠାଇ ପାରନ୍ତେ ଯାହା ଦ୍ୱାରା ସେମାନଙ୍କ ପିଲାମାନେ ମଧ୍ୟ ଉପକୃତ ହେବା ସଙ୍ଗେ ସଙ୍ଗେ ଶିକ୍ଷିତ ମଧ୍ୟ ହୋଇପାରିବେ